ତିନି ଏପ୍ରିଲ୍ ଉଣେଇଶ ଶହ ବୟାନବେ ସତର ଜୁନ୍ ଦୁଇ ହଜାର ଆଠ ବାର ଏପ୍ରିଲ୍ ଉଣେଇଶ ଶହ ତେୟାଅଶୀ ଛବିଶ ଏପ୍ରିଲ୍ ଦୁଇ ହଜାର ବାର ବାର ଡିସେମ୍ବର୍ ଦୁଇ ହଜାର କୋଡ଼ିଏ